ସାଧାରଣତଃ ବଗିଚାରେ ଉତ୍ପାଦିତ ହୋଇଥିବା ଫୁଲ ଓ ଫଳକୁ ଆମେ ନିକଟସ୍ଥ ଦୋକାନ ମାନଙ୍କରେ ଦେଇଥାଉ ଏବଂ ସେଠାରୁ ଉପଯୁକ୍ତ ପରିମାଣର ଅର୍ଥ ମଧ୍ୟ ଆଣିଥାଉ ଏହି ଅର୍ଥ ପରବର୍ତ୍ତୀ ସମୟରେ ବଗିଚାରେ ହେଉଥିବା ଫୁଲ ଓ ଫଳର ବିଭିନ୍ନ ପ୍ରକାର ମାଟି ଓ ଆର୍ଥିକ ପରିଶ୍ରମରେ ଏହାକୁ ଆମେ ଲଗାଇ ଥାଉ ଯାହା ଫଳରେ ଆମ୍ଭେ ଏଥିରୁ ନିଜର ପରିବାର ପୋଷଣ କରିଥାଉ